ମୁଁ ଗୋଟିଏ ସାର୍ଟ ଆଣିଥିଲି ସେ ସାର୍ଟର ଦାମ ଅଧିକ ଥିଲା ଦେଖିବାକୁ ଭଲ ସୁନ୍ଦର ଦେଖାଯାଉଥିଲା କିନ୍ତୁ ସେ ସାର୍ଟଟା ଆଣିଲା ପରେ ଦେଖିଲି ପ୍ରାୟେ ପନ୍ଦର ଦିନ ମାସେ ବ୍ୟବହାର କଲା ପରେ ସେ ସାର୍ଟଟାକୁ ଥରେ ଦୁଇ ଥର ସଫା କରିଦେଲା ପରେ ସାର୍ଟର ଆଉ କଲର ବି ନାହିଁ ଆଉ ସାର୍ଟର ପୁରା ବୁରୁବୁରିଆ ଗୁଡ଼ାକ ସବୁ ସାର୍ଟରୁ ବାହାରିଲା ଯାହାଫଳରେ ସେ ସାର୍ଟଟା ପିନ୍ଧିବାକୁ ଭଲ ଲାଗିଲା ନାହିଁ ସେଇଟା ପିନ୍ଧିଲେ ବି ଲୋକମାନେ ହେ ଏଇ ସାର୍ଟଟା ଭଲ ହୋଇନାହିଁ ୟାର ସୂତା ବାହାରି ଯାଇଛି ଏହାର କଲର ଠିକ୍ ନାହିଁ ଏମତି ଲୋକମାନେ ଅପ୍ରଶଂସା କଲେ ତେଣୁ ସେହି ସାର୍ଟଟାକୁ ଆଉ ପିନ୍ଧିବାକୁ ମଧ୍ୟ ଇଚ୍ଛା ଲାଗିଲା ନାହିଁ